ଆମ ଖୋର୍ଦ୍ଧା ଜିଲ୍ଲାରେ ବିଭିନ୍ନ ପ୍ରକାର ଜାତିର ଲୋକମାନେ ବସବାସ କରିଥାନ୍ତି ଯେମିତିକି ହିନ୍ଦୁ ମୁସଲିମ ଶିଖ ଖ୍ରୀଷ୍ଟିଆନ ଜୈନ ଆତ୍ରି ଇତ୍ୟାଦି ଧର୍ମର ଲୋକମାନେ ବସବାସ କରିଥାନ୍ତି ଏହି ଲୋକମାନେ ନିଜର ଏହି ଜନଜାତି ମାନଙ୍କର ନିଜର ଭାଷା ଅଲଗା ରହିଥାଏ ଯେମିତିକି ହିନ୍ଦୁମାନେ ଓଡ଼ିଆରେ କଥାବାର୍ତ୍ତା କରୁଥିବା ବେଳେ ମୁସଲିମ ଆଉ ଖ୍ରୀଷ୍ଟିଆନ ମାନେ ହିନ୍ଦୀ ରେ କଥାବାର୍ତ୍ତା କରିଥାନ୍ତି ଯାହାଦ୍ୱାରା ନିଜେ ନିଜର ଜାତି ଅନୁସାରେ ତାଙ୍କର ଭାଷା ଲିଖିତ ରହିଛି ସଂସ୍କୃତି ସଂସ୍କୃତି କହିଲେ ହିନ୍ଦୁମାନେ ବାର ମାସରେ ତେର ପର୍ବ ପାଳନ କରିଥାନ୍ତି ଯେପରିକି ସାବିତ୍ରୀ ଜାଗର ଦୋଳପୂର୍ଣ୍ଣମୀ ଗୁରୁବାର ମାଣଓଷା ରଜ ମକର ସଙ୍କ୍ରାନ୍ତି ଏପରି ଅନେକ ପର୍ବ ସେମାନେ ପାଳନ କରିଥାନ୍ତି ସାବିତ୍ରୀରେ ସେମାନେ ନିଜର ସ୍ୱାମୀଙ୍କର ଆୟୁଷ ବଢିବା ପାଇଁ ଓଷା କରିଥାନ୍ତି ଜାଗରରେ ସାଧାରଣତଃ ସେମାନେ ଶିବ ଠାକୁରଙ୍କୁ ପୂଜା କରିଥାନ୍ତି ଏବଂ ମୁସଲିମ ଆଉ ଶିଖ ମାନଙ୍କର ମଧ୍ୟ ବିଭିନ୍ନ ପ୍ରକାରର ସାଂସ୍କୃତିକ ପର୍ବ ରହିଛି ଯେପରିକି ଇଦ୍ ଏପରି ଅନେକ କ'ଣ ଓଷା ପର୍ବ ତାଙ୍କର ରହିଛି